ଆଜ୍ଞା ଆମ ଜିଲ୍ଲାର ଆମର ରାମଚଣ୍ଡୀ ମନ୍ଦିର କରାଯାଇଛି ଏବଂ ସେ ଆମର ମାର୍ଚ୍ଚ ଏପ୍ରିଲ ମାସର ଆମର ପଣା ସଂକ୍ରାନ୍ତିରେ ରାମଚଣ୍ଡୀ ମନ୍ଦିରର ପାଳନ କରାଯାଇଥାଏ ସିଦ୍ଧ ବଳଦେବଜୀଉ ମନ୍ଦିର ଆମର ଆମ ଜିଲ୍ଲାରେ କେନ୍ଦ୍ରାପଡ଼ାରେ ଅଛନ୍ତି ଏବଂ ସିଏ ସଂକ୍ରାନ୍ତି ଏବଂ ପୂର୍ଣ୍ଣମୀ ଦିନରେ ପାଳନ କରାଯାଇଥାଏ ମା'ଗୋଜବାୟାଣୀ ବି ଆମର ପ୍ରତ୍ୟେକ ଗୁରୁବାର ଦିନ ମା'ମାନେ ଯାଇ କରି ଗୋଜବାୟାଣୀ ମନ୍ଦିରରେ ପୂଜା କରି ଦର୍ଶନ କରି କରି ଆସିପାରନ୍ତି